ଆମେ ବାହାର୍ ଦେଶ୍କେ ଗଲେ ଆମେ ଆମର୍ ଭାଷା କହେଲେ ସେମାନେ ଆମର୍ ଭାଷାକେ ଗଣ୍ମାଧ୍ୟମ୍ ଭାଷା ବିଷୟରେ ଯାନ୍ବାର୍କେ ଚେଷ୍ଟା କର୍ସନ୍ ଆଉ ସେମାନେ ବହୁତ୍ ବିଷୟରେ କହେବାର୍କେ ବହୁତ୍ ଚାହେଁସନ୍ ଆମେ ଯେନ୍ତାକି ଆମେ କଟକ୍ ଗଲେ କଟକିଆ ସେମାନେ କହେସନ୍ ଭୁବନେଶ୍ୱର୍ ଗଲେ ଓଡ଼ିଆ କହେସନ୍ ଦିଲ୍ଲୀ ଗଲା ବଏଲେ ଦିଲ୍ଲୀରେ ହିନ୍ଦୀ କହେସନ୍ ହାଇଦ୍ରାବାଦ୍ ଗଲେ ତେଲୁଗୁ କହେସନ୍ ତାମିଲ୍ନାଡ଼ୁ ଗଲେ ତାମିଲ୍ କହେସନ୍ ତାମିଲନାଡ଼ୁରେ ତାମିଲ୍ କହେସୁଁ ଆମେ ଯେତେବେଲେ ବଲାଙ୍ଗୀର ଗଲେ ଆମର୍ ଭାଷା ସେମାନେ ଶୁନିକରି ଆମର୍ ଭାଷାକେ ଶିଖ୍ବାର୍ କିଛି ଚେଷ୍ଟା କର୍ସନ୍ ଗଣମାଧ୍ୟମ ବିଷୟରେ ଆଉ ସେମାନେ ଆମର୍ନୁ ଶିଖ୍ବାର୍କେ ଚେଷ୍ଟା କର୍ସନ୍ ଆଉ ଶିଖିଥିସନ୍ ଭାଷାକେ ବହୁତ୍ ସମ୍ମାନ୍ ଦେଇଥିସନ୍ ଭାଷା ବି ଆମ ଓଡ଼ିଆ ଭାଷା କିମ୍ବା ଆଉ ସମ୍ବଲପୁରୀ ଭାଷା ହେଲା ଯେଉଁ ଭାଷା ଆମେ ଯେଉଁ ଭାଷାରେ କଥା ହେବା ସେ ଭାଷାରେ ଆମ ନିଜ ଭାଷାକୁ ସେମାନେ ଏମାନେ ବ୍ୟବହାର ମଧ୍ୟ କରିଥାନ୍ତି ଆଉ ଆମକୁ ମାନିଥାନ୍ତି